ହେଲୋ ସାର୍ ନମସ୍କାର ଏଁ ସାର୍ ଆପଣ ଡକ୍ଟର ପ୍ରଧାନ କହୁଥିଲେ ଆଜ୍ଞା ସାର୍ ସାର୍ କିଛିଦିନ ହେଲାଣି ମୋ ଦେହଟା ବହୁତ ପୁରା ବେଶୀ ଖରାପ ହୋଇଗଲାଣି ମେଡ଼ିସିନ୍ ଆମ ଏଇ ପାଖ ଡାକ୍ତରଖାନାକୁ ଯାଇକି ଆଣି ଖାଇଥିଲି କିନ୍ତୁ ଏପର୍ଯ୍ୟନ୍ତ କିଛି ଭଲ ହେଉନି ବେଶୀ ବାନ୍ତି ପୁରା ହେଉଛି ମୁଣ୍ଡ ଫୁଣ୍ଡ ପୁରା ପେନ୍ ହେଉଛି ଜୋର୍ସେ ଆଉ ସାର୍ ଚାରିଦିନ ହେଲା ବହୁତ ବାନ୍ତି ପୁରା ହେଉଛି ଖାଇବାକୁ ଇଚ୍ଛା ହେଉନି ଝାଡ଼ା ଫାଡ଼ା ପୁରା ବି ହେଉଛି ସାର୍ ସାର୍ ଆପଣଙ୍କ ମେଡ଼ିକାଲ୍ରେ ସବୁ କି କି ସୁବିଧା ରହିଛି ସାର୍ ବାହାରୁ ସବୁ ଭଲ ଭଲ ଡକ୍ଟର ଆସୁଛନ୍ତି ନା ମୋର ଯେଉଁ ସବୁ ଟେଷ୍ଟ ହେବ ମୋର କିନ୍ତୁ ମେଡ଼ିକାଲ୍ ଭିତରେ ଉପଲବ୍ଧ ନା ବାହାରକୁ ଆଜ୍ଞା ସାର୍ ଆଜ୍ଞା ସାର୍ ତା'ହାଲେ କାଲି ମୁଁ ଯିବି ଆଉ ଆଜ୍ଞା ସାର୍